ଓଡ଼ିଶା ଲୋକପ୍ରିୟ କମେଡ଼ି କ୍ଲବ୍ ପପୁ ପମ୍ ପମ୍ କମେଡ଼ି କପିଲ ଶର୍ମା ସୋ କମେଡ଼ି ସମୟ ଆଠଟାରୁ ନଅଟା ପର୍ଯ୍ୟନ୍ତ ହୁଏ ଆଉ କପିଲ ଶର୍ମା ସୋ ନଅଟାରୁ ସାଢ଼େ ନଅଟା ପର୍ଯ୍ୟନ୍ତ ହୁଏ ଆମେ ଘରେ ଟିଭିରେ ଦେଖୁ

ସମସ୍ତେ ମିଶିକି ଆମେ କମେଡ଼ି ଦେଖୁ ପାଣିଗ୍ରାହୀ ସ୍ଥାନ ଓଡ଼ିଶା କମେଡ଼ି କ୍ଲବ୍